ମୁଇଁ ଆମର୍ ଘରେ ଗଛ ଲଗେଇଛେଁ ଯେ ସେ ଗଛେ ଡେଲି ପାଏନ୍ ଦେସିଁ ପାଏନ୍ ଦେସିଁ ବଲେ ସେନୁ ଏହାଦେ ଫୁଲ୍ ଫୁଟିକରି ସେନୁ ଫଲ୍ ହେଲାନ କର୍ଲା ଗଛ୍ ଜଗେଇଛେଁ ଗଲା ଯେ କଖାରୁ କଖାରୁ ଗଛ୍ ଜଗେଇଛେଁ ବେଲେ ସେନୁ ଫୁଲ୍ ଫୁଟିକରି କଷିଧରି କରି କଢ଼ ଧରିସାଏଲାନ ବେଲେ ମତେ ବହୁତ୍ ଖୁସି ଲାଗୁଛେ ଫେର୍ ମନ୍ଦାର୍ ଗଛ୍ ଲଗେଇଛେଁ ଗଞ୍ଜା ଗଛ୍ ଲଗେଇଛେଁ ସେନୁ ବି ଫୁଲ୍ ଫୁଟ୍ଲାନ ବେଲେ ମତେ ବହୁତ୍ ଖୁସି ଲାଗୁଛେ ମୁଇଁ ଡେଲି ପାଏନ୍ ଦେସିଁ ସେନୁ ବେଲେ ସେଟା ମାନେ ଫୁଟୁଚେ ବେଲେ ମତେ ବହୁତ୍ ଖୁସି ଲାଗୁଛେ ଆରୁ ମତେ ବହୁତ୍ ବଢ଼ିଆ ଲାଗୁଛେ ସେ ଡେଲି ପାଏନ୍ ଦେବାର୍କେ ମତେ ଆହୁରି ମନ୍ ଲାଗୁଛେ ସେନୁ ଆଉ ଆଉ ଗଛ୍ମାନେ ଲଗାବାର୍ ଲାଗି ବି ମତେ ପସନ୍ଦ୍ ଲାଗୁଛେ ଗଛ୍ମାନେ ଯୋଗେଇକରି ଆଉ ଫଲ୍ମାନେ ଯେନ୍ ହେବା ସେଟାକେ ବଢ଼ିଆ ଭଲ୍ ଲାଗୁଛେ ଦେଖ୍ବାର୍ ଲାଗି ଆଉ ନିଜ୍କେ ନିଜ୍ ବି ଭଲ୍ ଲାଗୁଛେ ମନ୍ଦାର୍ ଗଛ୍ମାନେ ଯେନ୍ ଜଗେଇଛୁଁ ମନ୍ଦାର୍ ଫୁଲ୍ ଟଗର୍ ଫୁଲ୍ ସବୁଥି ଫୁଲ୍ମାନେ ଫୁଟ୍ଲାନ ହେଲେ ଭଲ୍ ଲାଗୁଛେ ସବୁକିଛି ଆ ପୂଜା ବି କର୍ସୁଁ ଫୁଲ୍ ତୁଲି କରି ଆମେ ଡେଲି ଫୁଲ୍ ତୁଲିକରି ପୂଜା କର୍ସୁଁ ମନ୍ଦିର୍ରେ ମାଲା ମାଲା ଚଢ଼ାସୁଁ ଭଲ୍ ଲାଗ୍ସି ମାଲା ଗୁନ୍ଥିକରି ମନ୍ଦିର୍ ମନ୍ଦିର୍କେ ନେଇକରି ଫୁଲ୍ ଦେସୁଁ ବଢ଼ିଆଁ ଲାଗ୍ସି ଆମର୍ ଘର୍କେ ବି ସମସ୍ତେ ଗୁର୍ବାର୍ ପୂଜା କଲେ ସମସ୍ତେ ଫୁଲ୍ ତୁଲି ଆଏସନ୍ ଆମର୍ନୁ ହିଁ ଫୁଲ୍ ନେସନ୍ ମାଗିକରି ଘରୁ ହେଲେ ଭଲ୍ ଲାଗ୍ସି ଲୋକ୍ ଫୁଲ୍ ଦେଇକରି ଆମେ ନିଜେ ବି ଆମେ ପୂଜା ପାଠ୍ କର୍ସୁଁ ଆଉ ଏଥିର୍ ଲାଗି ଆମକୁ ବହୁତ୍ ଖୁସି ଲାଗୁଛେ ସମସ୍ତେ ବଗିଚାରେ ଲଗେଇଥିବା ଗଛ୍ ସବୁ ପୁରା ଫୁଟିକି ସବୁ ଫୁଲ୍ ଫୁଟିକରି ବହୁତ୍ ସେନ୍ତା ହେଲାନ ବେଲେ ବହୁତ୍ ବଢ଼ିଆ ଲାଗ୍ସି ମତେ